ଭାରତୀୟ ପରିବହନ ବ୍ୟବସ୍ଥା ଉନ୍ନତ ମଧ୍ୟମର ରହିଛି ଉନ୍ନତ ବ୍ୟବସ୍ଥା ରହିଛି ଫ୍ଲାଇଟ୍ର ବ୍ୟବସ୍ଥା ରହିଛି ରେଲୱେ ବ୍ୟବସ୍ଥା ମଧ୍ୟ ରହିଛି ବସ୍ କମ୍ୟୁନିକେସନ୍ ଭଲ ରହିଛି ଆମ ଅଞ୍ଚଳର ବସ୍ର ସୁବିଧା ରହିଛି ତା'ଛଡ଼ା ଏବେ ବିଜୁ ସରକାର ଲକ୍ଷ୍ମୀ ବସ୍ ବ୍ଲକସ୍ତରରେ ମଧ୍ୟ ପଠାଇ ଲୋକମାନଙ୍କୁ ସୁବିଧା ଦେଉଛନ୍ତି ପାଞ୍ଚ ଟଙ୍କା ଦେଇ ବ୍ଲକର ପ୍ରତ୍ୟେକ ଅଞ୍ଚଳକୁ ଯିବା ଆସିବା କରିପାରୁଛନ୍ତି ସରକାରଙ୍କର ଏହି ସୁବିଧାକୁ ବିଶେଷ ଭାବରେ ଲୋକମାନେ ପାଇପାରୁଛନ୍ତି